ହ୍ୟାଲୋ

ଭୁବନେଶ୍ୱରରୁ ସାକ୍ଷୀଗୋପାଳ ଚନ୍ଦନପୁର ପିପିଲି ଏହି ରାସ୍ତା ଦେଇକି ପୁରୀ ପହଞ୍ଚିବ

ହଁ ପୁରୀ ଦାଣ୍ଡ ପୁରୀ ମନ୍ଦିର ପାଖରେ ପହଞ୍ଚି ଯାଇ ପୁର୍ବଦ୍ୱାରରୁ ଆମ ଆମେ ପଶିବା ବାଇସି ପାହାଚ ଦେଇକି ଏ ଦକ୍ଷିଣ ଦ୍ୱାରା ପଟେ ଆମେ ସେପଟେ ଗଣେଶ ମନ୍ଦିର ଆଉ ମହାଦେବ ମନ୍ଦିର ଆଉ ଏହିସବୁ ମନ୍ଦିର ବୁଲିକି ଆଉ ଇଏ ମୁକ୍ତି ମଣ୍ଡପ ଦେଖିକି ଦକ୍ଷିଣ ଦ୍ୱାର ପଟେ ମନ୍ଦିର ଭିତରେ ପଶିଯିବା ମନ୍ଦିର ଭିତରେ

ଆମର ମନ୍ଦିର ଭିତରୁ ହଁ ମନ୍ଦିର ଭିତରୁ ଉତ୍ତର ଦ୍ୱାରରୁ ବାହାରିବା ଉତ୍ତର ଦ୍ୱାରରୁ ବାହାରିଲେ ସେ ଉତ୍ତର ଦ୍ୱାରରେ ଯେଉଁ ଅଗଣା ରହିଛି ଅଗଣାର ପୂର୍ବକୁ ମୁହଁ କରିକି ଗଲେ ଆନନ୍ଦ ବଜାର ପଡ଼ୁଛି ଆନନ୍ଦ ବଜାରରେ ମହାପ୍ରସାଦ ମିଳୁଛି ଆଉ

ହଁ

ଆମକୁ କୋଣାର୍କ ମନ୍ଦିର ଯିବାକୁ ମନ୍ଦିରଠାରୁ ସ୍ୱର୍ଗଦ୍ୱାର ରାସ୍ତାରେ ବାହାରିବା ସ୍ୱର୍ଗଦ୍ୱାରଠାରୁ ଗୋଟେ ରାସ୍ତା ଅଛି କୋଣାର୍କ ରାମଚଣ୍ଡୀ ମନ୍ଦିର ଦେଇକି କୋଣାର୍କ ଯିବା ସମୁଦ୍ର କୂଳକୁ

ଭୁବନେଶ୍ୱରରୁ ଆସିଲା ବେଳେ ପୁରୀରୁ ବାହାରି ସାକ୍ଷୀଗୋପାଳ ସ୍ଥାନରେ ସାକ୍ଷୀଗୋପାଳ ଠାକୁର ଅଛନ୍ତି ସେଇଠି ସାକ୍ଷୀଗୋପାଳ ଦର୍ଶନ କରି ଆମେ ଭୁବନେଶ୍ୱର ଆସିବା ହଁ ଭୁବନେଶ୍ୱର

ଆମର ତଥାପି ହେଲା ଯାଇକି ଗୁଣ୍ଡିଚା ନଚେତ୍ ବସ୍ରେ ଗଲେ ବସ୍ରେ ତ ଆଉ ଯାଇ ହେବନି କିନ୍ତୁ ଗାଡ଼ି କାର୍ ନେଇକି ଯିବାକୁ ଭଲ ଭଡା ଭୁବନେଶ୍ୱରଠାରୁ କେଉଁଠାକୁ ଯିବାକୁ କହିଲେ ଭଡ଼ା ଆମେ ଆଉ ଶୁଣନ୍ତୁ ଶୁଣନ୍ତୁ ଆମେ ଭୁବନେଶ୍ୱରରୁ କାର୍ ନେଇକି ଗଲେ ପୁରୀ ପୁରୀରୁ କୋଣାର୍କ କୋଣାର୍କରୁ ପୁରୀ ପୁରୀରୁ ସାକ୍ଷୀଗୋପାଳ ହୋଇକି ଭୁବନେଶ୍ୱର ଆସିକି ପହଞ୍ଚିବା ପାଇଁ ପାଞ୍ଚ ହଜାର ଟଙ୍କା ଦରକାର